ଓଡ଼ିଶାରେ ମାନସିକ ସ୍ୱାସ୍ଥ୍ୟର ରୋଗ ବହୁତ ଜଣା ହୋଇଛନ୍ତି ସେଥିପାଇଁ ଆମ ଓଡ଼ିଶା ସରକାର ବି ଏସ୍ କେ ଓ୍ୱାଇ ଯୋଜନା କରିଛନ୍ତି ମହିଳାମାନଙ୍କୁ ଦଶ ଲକ୍ଷ ଓ ପୁରୁଷକୁ ପାଞ୍ଚ ଲକ୍ଷ ଦେଇକି ସାହାଯ୍ୟ କରିଛନ୍ତି ସେ ଯୋଜନା ଦ୍ୱାରା ଆମମାନଙ୍କୁ ବହୁତ ସୁବିଧା ହେଉଛି ଓ ସେମାନେ ଏହି ମାନସିକ ରୋଗ ଠିକ ନହୋଇଥିଲେ ବଡ଼ ବଡ଼ ହସ୍ପିଟାଲକୁ ନେଇକି ତାଙ୍କ ଚିକିତ୍ସା କରିବା ପାଇଁ ମଧ୍ୟ ସୁବିଧା କରିଛନ୍ତି ଓ ସେହି ସୁବିଧା ଦ୍ୱାରା ଆମକୁ ବହୁତ ସାହାଯ୍ୟ ମିିଳିଥାଏ ଓ ଆମେ ହସ୍ପିଟାଲ ଯାଇକି ବହୁତ ଅସୁବିଧା ହୋଇଥାଏ ସେଥିପାଇଁ ଆମ ଓଡ଼ିଶା ସରକାର ଆମ୍ବୁଲାନ୍ସ ମଧ୍ୟ ଯୋଗେଇ ଦେଇଛନ୍ତି ଆମ୍ବୁଲାନ୍ସ ଦ୍ୱାରା ଆମେ ବହୁତ ଜଲ୍ଦି ହସ୍ପିଟାଲକୁ ଯାଇପାରୁ ଓ ମାନସିକ ସ୍ୱାସ୍ଥ୍ୟର ଚିକିତ୍ସା କରେଇଥାଉ ଆମକୁ କିଛି ଅର୍ଥ ସାହାଯ୍ୟ କରିଛନ୍ତି ଆମ ଓଡ଼ିଶା ସରକାର ସେଥିପାଇଁ ମୁଁ ଆମ ଓଡ଼ିଶା ସରକାରକୁ ବହୁତ ଧନ୍ୟବାଦ ଜଣାଉଛି